ଏଇଟା ଆଠ ହଜାର ନେଉଛୁ କମ୍ ବୋଇଲେ ତ ଆମର୍ ପୁରା କ୍ଵାଲିଟି ବହୁତ ଭଲ୍ ଅଛେ ଏଜି କ୍ୱାଲିଟିରେ ଆମେ ଦେଉଛୁ ଏଡ଼ିଟିଙ୍ଗ୍ ବି କରିଦେଉଛୁ ଆଉ ଏଥିରୁ କମ୍ କାଣା ଆମର ଏଠି କ୍ୱାଲିଟି ନାଇଁ ଦେଉଥିବେ ସେମାନେ ଏଇଟା ନାଇଁ କରୁଥିବେ ଏଡ଼ିଟିଙ୍ଗ୍ ନାଇଁ କରୁଥିବେ ହଁ ଆସ୍ବ ଦେଖ୍ମା ଦୋକାନ୍କେ ଆସ କଥାବାର୍ତ୍ତା ହେମା ତ ଆଜି ନାଇଥାଏ କାଲି ପର୍ଦିନ ଆସିପାର କାଲି ସନ୍ଧ୍ୟା ଆଡ଼େ ତମେ ଆସିଲା ମୋତେ କଲ୍ କର୍ବ ଆଉ ବି କହିଲେ ଆସ୍ବ ବେଶି କମ୍ କରିହେବା ହଁ ହେଟା ସବୁ ଦେଖାହେବା ଆମର କେନ୍ତା ଏଚ୍ଡ଼ି କ୍ଵାଲିଟିରେ ପୁରା ଭିଡ଼ିଓ ସୁଟିଂ ହେଉଛେ ତା'ର୍ ସାଙ୍ଗେ ଏଡ଼ିଟିଙ୍ଗ୍ ବି କେନ୍ତା କରୁଛେ ସବୁ ଦେଖ୍ବେ ଆର୍ ଆପଣଙ୍କୁ ଯଦି ଠିକ୍ ଲାଗ୍ବା ବେଲେ ସାଢ଼େ ପାଞ୍ଚ୍ ଛଅବଜେ ଭିତ୍ରେ ଆସ୍ବ ଜଲ୍ଦି ବଏଲେ

ରାତି ବିହା ମାନ୍କୁ କାଣା ହେସିକି ରାତିରେ ବହୁତ୍ ଲାଇଟ୍ ଲୁଟାରେ ବି ସବୁ ଖର୍ଚ୍ଚା ହେସିବେଲେ ବେଶୀ କମ୍ କେନେ କରିହେବା ରାତିରେ ବେଶୀ ରାତି ଅନ୍ଧାର୍ ଅନ୍ଧିର୍ ଭିତ୍ରେ ଭିଡ଼ିଓଭୁଡ଼ା ସୁଟିଂ କର୍ଲାବେଲେ ବହୁତ୍ ହେବା କ୍ଵାଲିଟି ନାଇ ଦେଉଥିବେ ତାଏଲ୍ ହଁ ପରେ ଭଲ କ୍ୱାଲିଟି ଦର୍କାର୍ ହେଲେ ଭଲ ପଏସା ବି ତ ଦରକାର୍ ପଡ଼ବା ନା ରାତିର୍ ବିହା ଆଉ ଫେର୍ ବଲୁଛେ ଆଉ ଫେର୍ କେନ କରିହେବା କାଲି ତମେ ଏଗାର ବଜେ ନିକେ ପଲେଇ ଆସ୍ବ ଆଏଲା ବେଲ୍କେ ମୋତେ ଫୋନ୍ଟେ କର୍ବ ତ